ଆମେ ସାଧାରଣତଃ ଗୋଟିଏ ଛେଳି କି କୁକୁଡ଼ା କିମ୍ବା ଗାଈଟିଏ କିଣିଲେ ଆମେ ବଜାରକୁ ଯାଉ କିମ୍ବା ହାଟକୁ ଯାଉ ଏଠାରୁ କିଣିକି ଆଣୁ ସେଠି ବିଭିନ୍ନ ପ୍ରକାର ଭଲ ବି ଥାଆନ୍ତି କିଛି ଖରାପ ବି ଥାଆନ୍ତି କିଛି ସୁସ୍ଥ ଥାଆନ୍ତି କିଛି ଅସୁସ୍ଥ ଥାଆନ୍ତି କିନ୍ତୁ ଆମେ ତ ସମସ୍ତଙ୍କୁ ଆଉ ଜାଣିପାରିବାନି ନା ତ ମୁଁ କିଣିଲେ ପଶୁଡାକ୍ତରଙ୍କ ପରାମର୍ଶ ନେବି ଆଉ ଆମ ଘରେ ଥିବା ମୋର ମୋ ଠାରୁ ବୟସ ଅଧିକ ବୟସ୍କ ଲୋକମାନଙ୍କର ଯେଉଁମାନେ ଆଗରୁ ପଶୁ କିଣିଛନ୍ତି ପକ୍ଷୀ କିଣିଛନ୍ତି ସେମାନେ ଆମ ଅପେକ୍ଷା ଅଧିକ ଜାଣିଛନ୍ତି କି ପଶୁଟି ଭଲ ଅଛି କି ଖରାପ ଅଛି ତ ସେମାନଙ୍କୁ ବି ସାଙ୍ଗରେ ନେବା ଉଚିତ୍ ସେମାନଙ୍କ ପରାମର୍ଶ ନେବା ବି ଉଚିତ୍ ସେମାନେ ପଶୁଟିକୁ ଦେଖିଲେ ସେମାନଙ୍କର ଚାଲି ତାଙ୍କର ଶୋଇବା ତାଙ୍କର ନିଃଶ୍ୱାସ ନେବା ଏହିସବୁରୁ ସେମାନେ ଜାଣିପାରନ୍ତି ଯେ ପଶୁଟି ସୁସ୍ଥ ଅଛି କି ନାହିଁ ଏହିପରି ମୁଁ ସେମାନଙ୍କର ପରାମର୍ଶ ନେବି ଆଉ ପଶୁଟି କିଣିଲେ ପଶୁ ଡାକ୍ତରଙ୍କୁ ସାଙ୍ଗରେ ନେବାଟା ଭଲ ତାଙ୍କର ଆଉ ମୁଁ ନେଲେ ବି ନେଲେ ବି ତାଙ୍କର ଯତ୍ନ ବି ମୁଁ ପୁରା ଠିକ୍ ଭାବରେ ନେବି